ଆମ ମୟୂରଭଞ୍ଜ ଜିଲ୍ଲାରେ ନେଟୱାର୍କ୍ର ସୁବିଧା ପ୍ରାୟ ସବୁଜାଗା ମାନଙ୍କରେ ନାହିଁ ଯେଉଁଟାରେ କି ଆଜିକାଲି ନେଟୱାର୍କ୍ ମାଧ୍ୟମରେ ପିଲାମାନେ ପାଠ ମଧ୍ୟ ପଢ଼ୁଛନ୍ତି ଆଉ ପ୍ରାୟ ଆଗରୁ ଯେଉଁ ସାର୍ ନ ମୋବାଇଲ୍ ବ୍ୟବହାର କରୁଥିଲେ ପିଲାମାନେ ବର୍ତ୍ତମାନ୍ ସମସ୍ତଙ୍କର ହାତରେ ପ୍ରାୟ ବଡ଼୍ ମୋବାଇଲ୍ ରହିଲାଣି ତେଣୁ ନେଟୱାର୍କ୍ ଅଭାବରୁ ସବୁଜାଗା ନୁହେଁ ଯଦିଓ ମାନେ କିଛି ଜାଗାରେ ନେଟୱାର୍କ୍ ରହୁଛି ଏବଂ କିଛି ଜାଗାରେ ନେଟୱାର୍କ୍ ଠିକ୍ ନାହିଁ ଯେଉଁଟାକି ପିଲାମାନେ ପାଠ୍ ପଢ଼ାପଢ଼ି ହେନ୍ତେ ହେଲେ ବହୁତ ଅସୁବିଧାରେ ପଡ଼ୁଛନ୍ତି ସେ ଜାଗା ମାନଙ୍କରେ ଯଦି ନେଟୱାର୍କ୍ର ସୁବିଧା କରାହୁଅନ୍ତା ତେବେ ପିଲାମାନେ ବହୁତ ଉପକୃତ ହୁଅନ୍ତେ ତା'ପରେ ରହିଲା ପାନୀୟ ଜଳ କଥା ପାନୀୟ ଜଳ ଆଜ୍ଞା ସବୁ ଜାଗାରେ ସୁବିଧା ଏପର୍ଯ୍ୟନ୍ତ ହେଇନାହିଁ ବହୁତ ଗାଁଗଣ୍ଡା ମାନଙ୍କରେ ସେମାନେ କୂଅ କେଉଁ ପୋଖରୀ ବା କେଉଁ ଜାଗାମାନଙ୍କରେ ବି ଯାଇକି ସେ ନାଳର ମାନେ ନଦୀନାଳ ମାନଙ୍କରେ ବି ପାଣି ଆଣି ପିଉଛନ୍ତି ତେଣୁ ସେସବୁ ଜାଗା ମାନଙ୍କରେ ଯଦି ପାନୀୟ ଜଳର କେଉଁ ଗୋଟେ କୌଣସି ବ୍ୟବସ୍ଥା କରା ଯାଆନ୍ତା ତେବେ ଲୋକମାନେ ସେଥିରେ ବି ବହୁତ ଲାଭବାନ୍ ହୁଅନ୍ତେ ଆଉ ଭଲରେ ବି ଲୋକ ଚଳିଥାନ୍ତେ ତା'ପରେ ରହିଲା ଆଜ୍ଞା ଆପଣଙ୍କର ନେତା ମାନଙ୍କର ଯେଉଁ କଥା ମିଥ୍ୟା ପ୍ରତିଶ୍ରୁତି ଯେତେବେଳେ ଇଲେକ୍ସନ୍ ସମୟ ଆସିଛି ସେତେବେଳେ ସେମାନେ ଦୁନିଆ ପ୍ରକାର କଥା କହୁଛନ୍ତି କିଏ ନାଳକୁ ରାସ୍ତା କରିଦେବେ କିଏ ବିଜୁଳି ଯୋଗାଇ ଦେବେ କିଏ ନେଟୱାର୍କ୍ ଠିକ୍ କରିଦେବେ କିଏ ଭତ୍ତା କରିଦେବେ କିଏ କିସ କରିବେ ଦୁନିଆ ପ୍ରକାର କଥା ସେମାନେ ସବୁ କହୁଛନ୍ତି କିନ୍ତୁ ଭୋଟ୍ ସରିଗଲା ପରେ ଆଉ ନେତାଙ୍କର ବି ଦେଖା ଦର୍ଶନ ନ ଥିବ କି ଏ ସବୁ ଯେତିକି ସବୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବେ ସେ ସବୁ କାମ ବି କିଛି ହେବ ନାହିଁ ଆଉ ସେଇଥିରେ ଲୋକମାନେ ନେତା ମାନଙ୍କ କଥାରେ ଆଜ୍ଞା କିଛି ଭରଷା ନାହିଁ ମୋଟାମୋଟି ଦେଖତେ ଗଲେ ନେତାଙ୍କ କଥାରେ କିଛି ଭରଷା ନାହିଁ ସିଏ ଭୋଟ୍ ନେବାପାଇଁ ଯିଏ ଯେମିତି କଥା କହିକି ଚାଲିଛନ୍ତି ଆଉ